ହଁ ବୁଲିବା ପାଇଁ ଯିବା ପରା ଜିରାଙ୍ଗ ତୋ ତରଫରୁ କ'ଣ କହ ହଁ କହ ତୋ ତରଫରୁ କ'ଣ କହୁଛୁ କହ ହଉ ଯିବା ଭାତ ଡାଲି ତରକାରୀ ଖଟା ଆଉ ଖିରି ଆଉ ଛତୁ ପନିର ଆଉ ପାମ୍ପଡ଼ ଟିକେ ନେବା ଆଉ ଆମିଷ ତ ହେବନି କାର୍ତ୍ତିକ ମାସ ପିଆଜ ରସୁଣ ତ କରିବାନି

ଆଉ ଚାଉଳ କେମତି କରିବା କିଣି ଦେବା ଆଉ ଡାଲି ଆଚ୍ଛା ଆଉ ପାମ୍ପଡ଼ ହେଲେ ଘରୁ ଚାଉଳ ଡାଲି ସବୁ ମାର୍କେଟ୍ରୁ କିଣିକି ନେବା ନା ଘରୁ କ'ଣ କ'ଣ ନେବା ଘରୁ ଖାଲି ରୋଷେଇ ପାଇଁ କେତିକି ଜିନିଷ ଖାଲି ରସ ଟପୁଲି ଏଗୁଡ଼ା ନେଇକି ଯାଇଥିବା ଭାରି

ହେଲେ ଜିରାଙ୍ଗ ଏଇଠୁ ବରହମପୁରରୁ ତ ଗଲାବେଳକୁ ମାର୍କେଟ୍ ପଡ଼ିବ ଜିରାଙ୍ଗଟା ଠିକ୍ ରହିବ ପିଲାମାନଙ୍କ ପାଇଁ ଖସଡ଼ା ଅଛି ବୁଲିବାପାଇଁ ବୁଲିବେ ଆଉ ଆଉ ଛତୁ କି ପନିର ସେଇଠୁ ଆଗ ସବୁ ନେବା ଆଚ୍ଛା ହେଲେ କେତେ କିଲୋ ଚାଉଳ ନେବା

ଦଶ ହଁ ଦଶ ବାର ଲୋକ ହେବା ଆଚ୍ଛା ଡାଲି ତିନି ଡାଲି ଏ ଚାଉଳ ଦୁଇ ତିନି କିଲୋ ନେଇଗଲେ ହୋଇଯିବ ହଁ ଡାଲି ଦୁଇ କିଲୋଟେ ଛତୁ କେତେ ପ୍ୟାକେଟ୍ ନେବା ହଁ ଛତୁ ପନିର ଆଉ ଭାତ ଡାଲି ଖଟା ଖିରି ଟିକେ କରିଦେବା ଆଚ୍ଛା କାଲି ସକାଳୁ ବାହାରି ପଡ଼ିବା ସମସ୍ତେ ସକାଳୁ ବାହାରିଲେ ପିଲାମାନେ ଟିକେ ସମୟ ପାଇବେ ବି ଖେଳିବା ପାଇଁ ଆଉ ଯେ ଜଲଦି ରୋଷେଇ କରିଦେଇ ପଳେଇ ଆସି ଜଲଦି ସରିଲେ ପିଲାମାନେ ଟିକେ ବୁଲିବେ ଆମେ ହେଲେ ଟିକେ ବୁଲିବା ବହୁତ ଦିନ ପରେ ଭେଟ ହୋଇଛନ୍ତି ଆଉ ପୂଜା ଛୁଟିରେ ତ ଯାଇ ହେଲାନି ଏବେ ଟିକେ ଯିବା ଆଉ ନା କ'ଣ ଆଉ ଗାଡ଼ି ବାଲାକୁ ବୁଝିଛନ୍ତି ସକାଳୁ ସିଏ ଆସିଲେ ବାହାରି ପଡ଼ିବା ଟିକେ ବେଗାବେଗି ସାମାନ ଧରିକିରି ଆଉ ଠିକ୍ ଅଛି ଓ ହଉ